ହ୍ୟାଲୋ ହଁ ମୁନା ମୁଁ ବିଷ୍ନୁ ଭାଇ କହୁଛି ଜାଣି ପାରିଲୁ ହଁ ଠିକ ଅଛି ମୁଁ କାଲି ଟିକେ ଢେଙ୍କାନାଳ ଯିବି ରାତି ବାର ଟା ରେ ପହଞ୍ଚିବାର ଅଛି ତୁ ଯଦି କାଲି ମୋତେ ଏଠୁ ସାଢ଼େ ଦଶଟା ବେଳେ ତୋ କାର ରେ ଟିକେ ନେଇକି ଢେଙ୍କାନାଳ ଛାଡ଼ି ଦିଅନ୍ତୁ ଭଲ ହୁଅନ୍ତା କଣ ଆସି ପାରିବୁ କି ନାଇଁ କହିଲୁ ଆସିବୁ ଠିକ ଅଛି ତୁ ସାଢ଼େ ଦଶଟା ରେ କିନ୍ତୁ ପକ୍କା ପହଞ୍ଚିବୁ ଡେରି କରିବୁନି କାରଣ ମୁଁ ସାଢ଼େ ଦଶଟା ରେ ଗଲେ ବାର ଟା ବେଳକୁ ଟ୍ରେନ ଧରିକି ମୋ ଫ୍ଲାଇଟ ଅଛି ଭୁବନେଶ୍ୱରରେ ତିନ ଟା ବେଳକୁ କାଲକାଟା ଯିବି ମାନେ ନିହାତି ଦରକାର ଆଉ ଯବାବ ଫେଲ କରିବୁନି ତେଣୁ ତୋ ଅପେକ୍ଷା ରେ ମୁଁ ରହିଲି ହଁ ଠିକ ଅଛି ହୋଉ ଆସିବୁ ପକ୍କା ହଁ ଠିକ ଅଛି ହଁ